ଆମ ଗାଁର ଲୋକମାନେ ଲୁଣ ନେବା ଅତି ସାଧାରଣ ସେମାନେ ଚାଷ କରିବାପାଇଁ ନିଜର ପିଲାଛୁଆଙ୍କ ପାଠପଢ଼ିବାପାଇଁ ପୁଅଝିଅମାନଙ୍କ ବାହାଘର କରିବାପାଇଁ ଯଦି କିଏ ହଠାତ୍ ରୋଗରେ ପଡ଼ିଲା ଯଦି କିଏ ହଠାତ୍ ଦୁର୍ଘଟଣା ହେଲା ତେବେ ତାର ଖର୍ଚ୍ଚ ତୁଲାଇବା ପାଇଁ ଆମ ଗାଁର ଲୋକମାନେ ମହାଜନ ମାଲିକ୍ କର୍ତ୍ତିଆମାନଙ୍କଠାରୁ ଋଣ ଆଣିଥାନ୍ତି ଏବଂ କେହି ବ୍ୟାଙ୍କ ପୋଷ୍ଟ ଅଫିସ୍ କୁ ମଧ୍ୟ ଋଣ ଆଣିବାପାଇଁ ଯାଇଥାନ୍ତି ଯେହେତୁ ଆମ ଗାଁରେ ବହୁତ ଗରିବ ଅପାଠୁଆ ଲୋକ ବାସ କରନ୍ତି ସେମାନେ ଋଣ ଆଣି ବହୁତ ଠକାମିରେ ପଡ଼ନ୍ତି ଆଉ କେହି କେହି ଋଣ ଶୁଝିନପାରି ନିଜର ଜମିବାଡ଼ିକୁ ବିକିଦେଇଥାନ୍ତି ଋଣ ନେଇ ଲୋକମାନେ ବହୁତ ଅସୁବିଧାରେ ପଡ଼ୁଛନ୍ତି